ହଁ ହ୍ୟାଲୋ ହଁ ଆପଣ କିଏ କହୁଥିଲେ ବ୍ରହ୍ମପୁର ଡୋରା ପୋଷ୍ଟ ଅଫିସକୁ ଲାଗିଛି କୁହନ୍ତୁ ହଁ ଆଜ୍ଞା କୁହନ୍ତୁ

ହଁ ଯାଇପାରିବ କ'ଣ ପାଇଁ ଯାଇପାରିବନି ସେଥିପାଇଁ ତ ପୋଷ୍ଟାଲ୍ କରଯାଇଛି ଦେଖନ୍ତୁ ଆପଣ ଆସିବେ କ'ଣ ଆପଣଙ୍କୁ ପୋଷ୍ଟ ଦେବାର ଥିବ ଆପଣଙ୍କର କ'ଣ ଜିନିଷ ଦେବାର ଥିବ ଦେବେ ଆମକୁ ଦେବେ ଆମକୁ ଷ୍ଟାମ୍ପ ମାରିକି ଷ୍ଟାମ୍ପ ମାରିକି ଆମେ ସେଇଠି ପଠାଇଯିବୁ ସେଇଠୁ ସେଇଠୁ ପାର୍ଶଲ୍ ଟେକିକି ନେଇକି ସେଇ ଆଡ଼୍ରେସ୍ ଦିଆ ହେଇଥିବ ସେଇଠୁ ତା'ଆଗକୁ ଦିଆ ହବ ଟ୍ରେନରେ ଟ୍ରେନରେ ଯିବ ସିଏ ତୁମେ ଯଦି ଅନ୍ୟ ଷ୍ଟେଟ୍ କହିଥିବ ବଲେ ସେଇଠୁ ଆଉଥରେ ଆଡ଼୍ରେସ୍ ଦେଇ ସେଇଠୁ ଆଉ ଥରେ ପଠାଯିବ ସେଟା ଦେଖନ୍ତୁ ସେଟା ତାଙ୍କ ସେଟା ତାଙ୍କେ ବୁଝିବେ ଆପଣ ଯଦି ପୋଷ୍ଟ କରିଦେବେ ନା ତାଙ୍କେ କେମିତି ନେବେ କ'ଣ ନେବେ ସେଟା ତାଙ୍କ ଉପରେ ନିର୍ଭର ପହଞ୍ଚିବା ଦରକାର ସେଇଠି ଟାଇମ୍ ପହଞ୍ଚିଯିବ ଯେତେଦିନ ଟାଇମ୍ ଦିଆହେଇଥିବ ସେତେଦନି ପହଞ୍ଚିଯିବ ହଁ କୁହନ୍ତୁ ଆଚ୍ଛା ଆଚ୍ଛା

କେଉଁଠି କି ପଠାଇବାକୁ ଚାହୁଁଛନ୍ତି ଆଚ୍ଛା ଆଚ୍ଛା ଶୁଣନ୍ତୁ ଭଲସେ ପ୍ୟାକ୍ କରିକି ଆଣିକି ଦିଅନ୍ତୁ ଆମେ ଷ୍ଟାମ୍ପ ମାରିକି ଆମେ ପଠାଇଦେବୁ କେତେ ଟାଇମ୍ ଦିଆହେଇଥିବ ସେଇ ଆକଡ଼ିଙ୍ଗ ପହଞ୍ଚିଯିବ ଆପଣ ଟେନସନ୍ ନବା ଦରକାର ନାହିଁ ଠିକ ଅଛି କିଛି ପ୍ରୋବ୍ଲେମ୍ ନାହିଁ ନା କିଛି ପ୍ରୋବ୍ଲେମ୍ ନାହିଁ କିଛି ପ୍ରୋବ୍ଲେମ୍ ନାହିଁ ଦେଖନ୍ତୁ ଯେମିତି ପାର୍ଶଲ୍ କରିବେ କରିବେ ଆମେ ବି ଆସିଲା ପରେ ଆମେ ବି ଏଠି ପ୍ୟାକିଙ୍ଗ କରିବୁ

ଆମେ ଦେଖ ତୁମେ ଆସିଲା ପରେ ଆମେ ସେଟା ପ୍ୟାକିଙ୍ଗ କରିବୁ ଆମେ କମ୍ପ୍ୟୁଟରରେ ମାରିବୁ ଯାଇଁକି କେବେ ଯିବ ସବୁ ଡିଟେଲ୍ସ କହିଲା ପରେ ମୁଁ ଆପଣଙ୍କୁ ସେଇଠି କହିଦେବି ଠିକ ଅଛି ହଁ ଆପଣ ପୋଷ୍ଟ ଅଫିସ ଆସି ଦେବାକୁ ଚାହୁଁଛନ୍ତି ଆପଣ ଡାକଘରେ ତ ଦେବେ ଯେତେବେଳେ ଆସିବେ ଜଣା ପଡ଼ିଯିବ ଠିକ ଅଛି ଓକେ ଠିକ ଅଛି ଆଉ କ'ଣ କହିବାର ଅଛି କି ଆପଣ ଆସନ୍ତୁ କାଲିକି କଥା ହେଇଯିବେ ସୋମବାର ସନ୍ଧ୍ୟାରେ ପହଞ୍ଚିଯିବ ଟେନସନ୍ ନାହିଁ ସାତଦିନ ବୋଲେ ଫାଇଭ୍ ଡେ ସିକ୍ସ ଡେ ଲାଗିବ ଦେଖିଲା ପରେ ସିନା କହିବୁ